ମୁଇଁ ଭୌତିିକ ପୁସ୍ତକ ପଢ଼ବାର୍ ଲାଗି ମୋତେ ଲାଗ୍ସି ଲୋକେ ହେଲା ବୋଲେ ମୁଇଁ ସଦାବେଲେ ଯେତେବେଲେ ଗଲେ କି ଘରକେ ଆନିକରି ମୁଇଁ ବହିଟା ଦେଖ୍ସି ଆରୁ ପଢ଼୍ସି ଆରୁ ମୋତେ ବହି ପଢ଼୍ବାର୍ ଲାଗି ଭଲ ଲାଗ୍ସି ଆରି ଏ ଇଲେଟ୍ରୋନିକ୍ସ ଜିନିଷ୍କେ ମୋତେ ଟିକେ ମନ୍ ନାଇଁ ଲାଗେ କଲା ବୋଲେ ଟିକେ ଲେନ୍ କେନ୍ ନ ହେବା ବଲେ କେନ୍ ପଲେଇଯିବା ଇଲେକ୍ଟ୍ରିଟା ନାଇଁ ରହେ ଆମର୍ ଇନ ହେଥିଲା ମୁଇଁ ଯେତେବେଲେ କି ଆସି ଯାସି ମୁଇଁ ବହିଟା ପଢ଼ିଥିସି ଆରୁ କଲେଜ୍କେ ବି ନେଇକରି ଯାଏସି